ଭାରତରେ ପିଲାମାନେ ଶିକ୍ଷା ଗ୍ରହଣ କରୁଛନ୍ତି ପିଲାମାନେ ଆଗ ଦଶମ ପରେ ପ୍ଲସ୍ ଟୁ ଏବଂ ପ୍ଲସ୍ ଥ୍ରୀ ପଢ଼ୁଥିଲେ ସରକାରୀ ଚାକିରୀ ପାଇଁ ହେଲେ ସମୟ ସହିତ ପିଲାମାନଙ୍କର ମନ ବଦଳି ସାରିଲାଣି ଦେଶରେ ଏବେ ସରକାରୀ ଚାକିରିର ଅଭାବ ଦେଖାଗଲାଣି ଗାଁ ଗହଳିର ପିଲାମାନେ ଚାକିରୀ ନ ପାଇ ବେପାରୁଆ ହୋଇ ବୁଲୁଥିଲେ କେଉଁଠି ଚାକିରି କରିବା ସହିତ ମଧ୍ୟ ମଦ ଗଞ୍ଜେଇ ବେପାର କରୁଥିଲେ ସରକାରୀ ଏହିସବୁ ଅସୁବିଧା ଦେଖି ଗାଁର ଲୋକମାନଙ୍କର ସେ ଆଇଟିଆଇ ଏବଂ ଡିପ୍ଲୋମା ଭଳି ଶିକ୍ଷାନୁଷ୍ଠାନମାନ ବ୍ୟବସ୍ଥା କରିଥିଲେ ଯାହାର ଫଳରେ ଦଶମ ପାସ୍ କଲା ପରେ ପିଲାମାନେ ଆଇଟିଆଇ କିମ୍ବା ଡିପ୍ଲୋମା ପଢ଼ି ପିଲାମାନଙ୍କୁ ବିଭିନ୍ନ ଓ ମନୁଷ୍ୟକୃତ କମ୍ପାନୀମାନଙ୍କରେ ନେଇ ଯୋଗାଇ ଦେଇଛନ୍ତି ଭାରତରେ ବିଭିନ୍ନ ଧରଣର କମ୍ପାନୀ ଖୋଲିବା ଦ୍ୱାରା ବହୁତ ସୁବିଧା ହେଉଛି ଏବଂ ପିଲାମାନେ ଦେଶର ଆଉ ବେକାରୀ ହୋଇ ବୁଲୁ ନାହାନ୍ତି ଏବଂ ନିଜର କର୍ମସାଧନାରେ ନିଜେ ସଫଳତାର ମୂଳଦୁଆକୁ ପ୍ରାପ୍ତ କରୁଛନ୍ତି